ମୁଁ ନିଜ ବଗିଚାରେ ଦେଶୀ ଉଦ୍ଭିଦଗୁଡ଼ିକ ଲଗାଇବି କାରଣ ଏବେକା ଯୁଗରେ ବାହାରୁ ପରିବା ପତ୍ର ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ବହୁତ ଖରାପ ହେଉଛି ତେଣୁ ମୁଁ ନିଜ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ବାଇଗଣ ଗଛ ବିଲାତି ଗଛ ଏବଂ ଲଙ୍କା ମରୀଚ ଗଛ ଲଗାଇ ତା ଦେହରେ ପାଣି ଦେଲେ ତା ଦେହରେ ଭଲ ଫସ ପରିବା ହେବ ଏବଂ ସେଥିରୁ ଆମେ ସତେଜ ପନିପରିବା ପାଇପାରିବା ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ସ୍ୱାସ୍ଥ୍ୟ ଭଲ ରହିଲେ ଲୋକମାନେ ଭଲ ରହିବେ ବାହାର ଆମେ ଯେଉଁ ପରିବା ଖାଉଛୁ ତା ଦେହରେ ବିଷାକ୍ତ ରାସାୟନିକ ସାର ଦେବା ଦ୍ଵାରା ପନିପରିବା ସ୍ୱାଦ ଭଲ ରହୁନି ବାଡ଼ି ବଗିଚାରେ ଭଲ ଉଦ୍ଭିଦ ଜାତୀୟ ଗଛ ଉତ୍ପନ୍ନ କରି ସେଥିରୁ ଫଳ ଫଳ ଏବଂ ଫୁଲ ଖାଇଲେ ଆମର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଯେତେ ଆମେ ସେ ବା ଗଛମାନଙ୍କ ଭିତେରେ ଖ ବେଶି ସା ରାସାୟନିକ ସାର ନ ଦେଇ ସେଥିରେ ଆମେ ଗୋବର ଖତ ଦେଇ ଯଦି ଉଦ୍ଭିଦକୁ ବଞ୍ଚାଇ ରଖିବା ତାହା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ସତେଜ ପରିବା ବୋଲି ଆମେ ସତେଜ ପରିବା ପାଇଥାଉ ଆଉ ସେଥିରେ ଆମେ ଯଦି ଧନିଆ ପତ୍ର ଧନିଆ ପତ୍ର ବାହାରୁ କିଣୁଛୁ ଧନିଆ ପତ୍ର ଯଦି ଆମ ବାଡ଼ି ବଗିଚାରେ ଲଗେଇବୁ ତାହା ତାହାଲେ ଆମ ପାଇଁ ଖୁବ୍ ଭଲ ବୋଲି ଆମେ ଭାବୁଛୁ ଲଙ୍କା ମରିଚ ଯାହା ହେଲେ ବାରି ମାନଙ୍କରେ ଉଦ୍ଭିଦ ବଞ୍ଚାଇବାକୁ ହେଲେ କିଛି କିଛି ଲଙ୍କା ମରିଚ ଗଛ ବି ଲଗେଇବା ଦରକାର ଲଙ୍କା ମରିଚ ଲଗେଇଲେ ଲଙ୍କା ଫଳିବ ଆମେମାନେ ଖାଇପାରିବା ତା ଛଡ଼ା ବାରିରେ ସଜନା ଗଛ ସଜନା ଗଛ ଲଗେଇବା ଦରକାର ସଜନା ଗଛ କିଛି ପାଣି ଦରକାର ନାହିଁ ତ ସେ ଆପେ ଆପେ ହବ ଏବଂ ତା ଦେହେରେ ଭିଟାମିନ ଭରପୁର ରହିଛି ସେଇଟା ବି ବୋଧେ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛୁ